ମୋର ଗୋଟେ ଛୋଟ କପଡ଼ା ଦୋକାନ ଅଛି ମୁଁ କପଡ଼ା ବ୍ୟବସାୟ କରେ ମୁଁ ହୋଲ୍ସେଲର୍ ଦୋକାନରୁ ବିଭିନ୍ନ ପ୍ରକାର କପଡ଼ା ଯେମିତିକି ସାର୍ଟ ପୁଅ ପିଲାଙ୍କ ଜିନ୍ସ ପ୍ୟାଣ୍ଟ ସାର୍ଟ ବ୍ଲାଉଜ୍ ସାଲୱାର ସୁଟ୍ ଚୁଡ଼ିଦାର ଟପ୍ ଝିଅମାନଙ୍କ ଜିନ୍ସ ସମ୍ବଲପୁରୀ ଶାଢ଼ୀ ଧୋତି ଗାମୁଛା ପୁଅମାନଙ୍କ ଜ୍ୟାକେଟ୍ ସୁଟ୍ ଏମିତି ବିଭିନ୍ନ ପ୍ରକାର କପଡ଼ା ହୋଲ୍ସେଲର୍ରୁ କିଣିକି ଆଣିଥାଏ ହୋଲ୍ସେଲର୍ରୁ କମ୍ ମନେ କର ମୁଁ ଗୋଟେ ସାର୍ଟର ଦାମ ପାଞ୍ଚ ଶହ ଟଙ୍କାରେ ହୋଲ୍ସେଲର୍ରୁ କିଣିକି ଆଣିଛି ତାକୁ ମୁଁ ଛଅଶହ ସାତଶହ ଟଙ୍କାରେ ପୁଣି ବିକ୍ରି କରେ ଏମିତିରେ ମୁଁ ସମସ୍ତ ପୋଷାକକୁ କମ୍ ଦାମରେ ଆଣେ ଏବଂ ଅଧିକ ଦାମରେ ବିକ୍ରି କରେ ଯେଉଁ ମୂଳଟାକୁ ପୁଣି ରଖିଦିଏ ଏବଂ ଲାଭତକ ଖର୍ଚ୍ଚ କରେ ମୋ ପରିବାର ପାଇଁ ଖର୍ଚ୍ଚ କରେ ସେଇ ମୂଳଟାକୁ ପୁଣି ମୁଁ ସେଇ ମୂଳ ଟଙ୍କାରେ ପୋଷାକ ଆଣେ ପୋଷାକ ଆଣି ସାରିବା ପରେ ତାକୁ ପୁଣି ଅଧିକ ଟଙ୍କା ଦେଇ ବିକ୍ରି କରେ ପୁଣି ସେଇ ଯେଉଁ ଲାଭ ହେଲେ ତାକୁ ମୋ ପରିବାର ପାଇଁ ମୋ ପାଇଁ ଆମର ଦୈନନ୍ଦିନ ଯାହା ସବୁ ଗ୍ରୋସରୀ ସାମାନ ଆବଶ୍ୟକ ହେଉଛି ସେସବୁକୁ କିଣେ ସେଇ ଟଙ୍କାରୁ ଏବଂ ଖର୍ଚ୍ଚ କରେ

ବ୍ଲାଉଜ୍ ପାଇଁ ବ୍ଲାଉଜ୍ ଶହେ ଶହେ ଟଙ୍କା ଗୋଟେ ବ୍ଲାଉଜ୍କୁ ସେଲୱାର ସୁଟ୍ ଚାରିଶହ ଟଙ୍କା ଚୁଡ଼ିଦାର ତିନିଶହ ପଚାଶ ଟଙ୍କା ଟପ୍ ଦୁଇଶହ ଟଙ୍କାରେ ମିଳିଯାଏ ଏମିତି ସମସ୍ତ ପୋଷାକର ଦାମ ଭିନ୍ନ ଭିନ୍ନ ଥାଏ ଏବଂ ମୋତେ ମୋଟା ମୋଟି ଭାବରେ ପଚାଶରୁୁ ଷାଠିଏ ହଜାର ଟଙ୍କାର ମୁଁ ପୋଷାକ ଆଣେ ଏବଂ ଅଧିକ ନହେଲେ ମଧ୍ୟ ଅଶୀ ନବେ ହଜାରର ମୁଁ ବିକ୍ରି କରେ ମୁଁ ଏଥିରୁ ଦୁଇ ଗୁଣ ଲାଭ ପାଇଥାଏ